ପ୍ରାୟତଃ ନିଜ ଗାଁ ବା ଆମ ପଲ୍ଲୀ ଅଞ୍ଚଳରେ ପ୍ରାୟତଃ ପିଲାମାନେ ବିକଶିତ କରିବାକୁ ହେଲେ ଖେଳ ଦେଇକି ଖେଳିବାକୁ ପଡ଼ିବ ଯେଉଁଥିରେ କି ପଞ୍ଚାୟତ ଲେବୁଲ୍ ରୁହେ ବ୍ଲକ୍ ଲେବୁଲ୍ ରୁହେ ତା'ପରେ ଯାଇକି ଡିଷ୍ଟ୍ରିକ୍ଟ୍ ଲେବୁଲ୍ ଷ୍ଟେଟ୍ ଲେବୁଲ୍ ତା'ପରେ ଯାଇକି ନିଜ ଭାରତ ପାଇଁ ଖେଳ ଖେଳନ୍ତି ଯଦି ଖେଳ ଯଦି ଖେଳିବେ ତ ପ୍ରତି ପିଲା ନିଜ ମାଇଣ୍ଡ୍କୁ ମ୍ୟାଚୋର୍ ହେବ ଦୁନିଆ କ'ଣ ଜାଣିପାରିବେ ଏବଂ ଦେଶ ଦୁନିଆ ସବୁ ବୁଲିକି ନିଜ ପ୍ରଥମ କଥା ହେଲା ତ ନିଜ ଗାଁ କୁ ପ୍ରାଉଡ଼୍ ମୋମେଣ୍ଟ୍ ହେବ କିମ୍ବା ନିଜ ଗାଁର ନାଁ ରଖିବେ ଦ୍ୱିତୀୟ କଥା ହେଲା ନିଜ ପଞ୍ଚାୟତର ନାଁ ରଖିବେ ଆଉ ତୃତୀୟ କଥା ହେଲା ନିଜ ଡିଷ୍ଟ୍ରିକ୍ଟ ବା ନିଜ ଦେଶ ପାଇଁ କିଛି କାମ କରିବେ ଯେଉଁଥିରେକି ଆମର ଗୋଟେ ମାତ୍ର ରାସ୍ତା ଆମ ଦେଶର ନାଁ ରଖିବା ପାଇଁ ବା ଆମେ ଯେଉଁଥିରେ ଜନ୍ମ ହେଇଥାଉ ତ ଆମେ ପ୍ରକୃତରେ ଗୋଟିଏ କ୍ରିକେଟ୍ ଖେଳାଳି ହେଉ ଗୋଟିଏ ବ୍ୟାଡ଼ମିଣ୍ଟନ୍ ହେଉ ଗୋଟିଏ ହକି ହେଉ ଯେଉଁ ପିଲାମାନେ କ୍ରିକେଟ୍ ହକି ବ୍ୟାଡ଼ମିଣ୍ଟନ୍ ଖେଳନ୍ତି ସେଇମାନେ ପଲ୍ଲୀ ଗାଁ ରୁ ହିଁ ଆସିଥାନ୍ତି ଯେମିତିକି ଉଦାହରଣ ହେଲା କି ବିରାଟ କୋହଲି ଯେଉଁ ପ୍ରକାର ଖେଳିଲା ଯେଉଁ ଗୋଟିଏ ପୋର୍ ଫ୍ୟାମିଲି ବା ଗୋଟେ ଗରିବ ଫ୍ୟାମିଲିରୁ ମିଡ଼ିଲ୍ କ୍ଲାସ୍ରୁ ଯାଇକି ତ ଏଗ୍ଜାଟଲୀ ସେମିତି ହିଁ ଆମ ପିଲାମାନେ ମଧ୍ୟ ଆମ ନିଜ ପଲ୍ଲୀ ଅଞ୍ଚଳରୁ ପିଲାମାନେ ମଧ୍ୟ ସେମିତି ହିଁ କ୍ରିକେଟ୍ ବା ଯେକୌଣସି ଭଲିବଲ୍ରେ ଖେଳିକି ନିଜର ନାଁ ଅର୍ଜନ କରିପାରିବେ ବା ନିଜ ଫ୍ୟାମିଲି ପରିବାର ଏବଂ ନିଜ ଦେଶ ପାଇଁ ମଧ୍ୟ କାମ କରିପାରିବେ ଖେଳ ଖେଳିକି